ଆମେ ଓଡ଼ିଆ ଭାଷା ରେଡ଼ିଓ ଟେଲିଭିଜନ୍ ଏବଂ ପ୍ରିଣ୍ଟ ବିଭିନ୍ନ ମାଧ୍ୟମରେ ଜାଣିପାରୁ ଯେମିତିକି ଆଗରେ ଆମର ଟେଲିଭିଜନ୍ ବା ପ୍ରିଣ୍ଟ ପ୍ରିଣ୍ଟ ପଦ୍ଧତି ନ ଥିଲା ସେତେବେଳେ ଆମେ ରେଡ଼ିଓରେ ଜାଣିପାରୁଥିଲୁ ରେଡ଼ିଓରେ ଯେମିତିକି ନାନା ଦେଶ ବିଦେଶର ଖବର କେଉଁଠି କ'ଣ ହେଉଛି ଏସବୁ ଜାଣିପାରୁଥିଲୁ ଏବେ ଯେମିତି ଆମର ଟେଲିଭିଜନ୍ ଆଉ ପ୍ରିଣ୍ଟ ସବୁ ବାହାରିଛି ଏବେ ମାନେ ଦେଶ ବିଦେଶ ସବୁ ଡେଭଲପମେଣ୍ଟ କରୁଚି ସେଇ ହିସାବରେ ଏବେ ଆମେ ଟେଲିଭିଜନ ବା ପ୍ରିଣ୍ଟ ମାଧ୍ୟମରେ ସବୁ କିିଛି ଜାଣିପାରିଥାଉ ଏବେ ଯେମିତି ପ୍ରିଣ୍ଟ ଆମେ ରେଡ଼ିଓ ମାଧ୍ୟମରେ ଆଗେ ଜାଣିଥିଲୁ କେଉଁ ଦେଶରେ କ'ଣ ହେଉଛି କି ନାଇଁ ସବୁ ଖବର ଆଗେ ଆଗର ଲୋକମାନେ ରେଡ଼ିଓ ମାଧ୍ୟମରେ ଜାଣିପାରୁଥିଲେ ଏବେ ଆମର ଟେଲିଭିଜନ୍ ପ୍ରିଣ୍ଟ ପ୍ରିଣ୍ଟ ପ୍ରିଣ୍ଟ ପାଇଁ ଯେଉଁ ନ୍ୟୁଜ୍ପେପର ଯାହା ସବୁ ବାହାରିଛି ସେଇ ମାଧ୍ୟମରେ ଆମେ ଜାଣିପାରୁ ଯେମିତିକି ଆଗରେ ରେଡ଼ିଓରେ ସବୁ ସବୁ ବାହାରୁଥିଲା ଲୋକମାନେ ବସିକି ଶୁଣୁଥିଲେ କେଉଁ ଦେଶରେ କ'ଣ କ'ଣ ହେଉଛି କି ନାହିଁ ଦେଶର କ'ଣ ସବୁ ଦେଶରେ କ'ଣ କି ଚାଲୁଛି ଏବେ ଆମେ ଟେଲିଭିଜନ୍ ମାଧ୍ୟରେ ଯେମିତି ଓ ଟି ଭି ନ୍ୟୁଜ୍ ଓ ଟି ଭି ନ୍ୟୁଜ୍ ମାଧ୍ୟମରେ ଜାଣିପୁ କେଉଁ ଦେଶରେ କ'ଣ ହେଉଛି କେଉଁ ଦେଶରେ କେମିତି ସବୁ କାର୍ଯ୍ୟକଳାପ ଚାଲୁଛି ଦେଶର ରାଜନୀତି ସବୁ ଓ ଟି ଭି ନ୍ୟୁଜ୍ ମାଧ୍ୟମରେ ଆମେ ଜାଣିପାରୁ ଏବେ କ'ଣ କେଉଁଠି କ'ଣ ହେଉଛି ଆଉ ପ୍ରିଣ୍ଟ ଯେମିତିକି ନ୍ୟୁଜ୍ ପେପର ସମାଜ ସମାଜପତ୍ର ଆଉ କ'ଣ କ'ଣ ସବୁ ନ୍ୟୁଜ୍ ପେପର ମାଧ୍ୟମରେ ବି ଆମେ ଜାଣିପାରୁୁ ବହୁ ଦେଶର ଖବର ସବୁ ନ୍ୟୁଜ୍ ପେପରରେ ପ୍ରିଣ୍ଟ ହେଇକି ବାହାରୁଛି ଟେଲିଭିଜନରେ ଆମେ ଓ ଟି ଭି ନ୍ୟୁଜ୍ କନକ ନ୍ୟୁଜ୍ ବହୁତ ବହୁତ ବହୁତ ସବୁ ଚ୍ୟାନେଲ୍ ମାଧ୍ୟମରେ ଆମେ ନାନା ଦେଶର ଖବର ପାଇପାରୁ ଏବେ ପ୍ରିଣ୍ଟ ମାଧ୍ୟମରେ ଆମେ ଏହାସବୁ ପ୍ରିଣ୍ଟ ମାଧ୍ୟମରେ ବି ପାଇପାରୁ ଆଗରୁ ଲୋକମାନେ ରେଡ଼ିଓ ମାଧ୍ୟମରେ ଏସବୁ ଜାଣିଥିଲେ ଏବେ ଡେଭଲପମେଣ୍ଟ ହେବା ହେବା ଯେହେତୁ ସେଥିପାଇଁ ଟେଲିଭିଜନ ପ୍ରିଣ୍ଟ ଏହାସବୁ ମାଧ୍ୟମରେ ଆମେ ସବୁକିଛି ଜାଣିପାରୁ ଆଗରୁ ଲୋକମାନେ ରେଡ଼ିଓ ମାଧ୍ୟମରେ ଜାଣିଥିଲେ ଏବେ ଦୁନିଆ ଡେଭଲପ୍ ହେଇଛି ଦେଶ ବିଦେଶର ଖବର ଆମେ ସବୁ ଟେଲିଭିଜନ୍ ପ୍ରିଣ୍ଟ ନ୍ୟୁଜ୍ ପେପର ଯେମିତି ପ୍ରିଣ୍ଟ ହେଉଛି ସମାଜପତ୍ର ନ୍ୟୁଜ୍ ପେପର ଏହା ମାଧ୍ୟମରେ ଆମେ ଏବେ ଜାଣିପାରୁଛୁ ଏସବୁ ଜିନିଷ